ବଗିଚାରେ ଉତ୍ପାଦିତ ଫୁଲକୁ ନେଇ ମନ୍ଦିର ନେଇ ମାଳ କରି ଦିଆଯାଏ ଘରେ ପୂଜା କରାଯାଏ ବଜାରରେ ମାଳ କରି ବିକାଯାଏ

ମନ୍ଦିରରେ ପୂଜା କରାଯାଏ ଫଳ ଦୋକାନରେ ନେଇ ବିକିଯାଏ ଏହା ବିକ୍ରି କରି ଉତ୍ପାଦନ ମଧ୍ୟ କରାଯାଏ